ମୁଁ ଗୋଟିଏ ପାଞ୍ଚ ଦିନ ତଳେ ଗୋଟିଏ ପାଞ୍ଚ ହଜାର ଟଙ୍କା ଦେଇକି ବଜାରରୁ ଗୋଟିଏ ହଳଦିଆ ଶାଢ଼ୀ ଆଣିଥିଲି ମୁଁ ଭାବିଲି ବଢ଼ିଆ ସୁନ୍ଦର ଦେଖାଯାଉଛି ତାକୁ ଗୋଟିଏ ଥର ବାହାଘର ପିନ୍ଧିକି ଗଲି ପିନ୍ଧିକି ଆସିକି ଯେଉଁ ସଫା କଲି ସଫାକଲି ଯେମିତି ସେ ଯେଉଁ ହଳଦିଆ ରଙ୍ଗ ଥିଲା ତା'ର ରଙ୍ଗ ସବୁ ଛାଡ଼ିଗଲା ମୋଟା କପଡ଼ା ଥିଲା ତାହା ସବୁ ପତଳା ହୋଇଗଲା ମୁଁ ଭାବିଲି ଏତେ ଟଙ୍କା ନେଲା ରଙ୍ଗ ଛାଡ଼ିବନି ଦେଖିଲାବେଳକୁ ପୂରା ପତଳା ହୋଇଗଲା ଏତେ ମନ ଦୁଃଖ ହେଲା ମୁଁ ଆଉ କାହାକୁ ବି କହିପାରିଲିନି ମାନେ ପାଞ୍ଚହଜାର ଟଙ୍କାର ମୋର ଖାଲିରେ ଖାଲିରେ ପାଣିରେ ପଡ଼ିଗଲା ଘରେ ମୋର ସ୍ଵାମୀ କହୁଛନ୍ତି ତୁ ଏମିତି ଜିନିଷ ଆଣିଲୁ ତୋ ଜିନିଷଟା କିଛି ବି ଭଲ ପଡ଼ିଲାନି ମୁଁ ସେ ଶାଢ଼ୀକୁ ଦେଖିକି ମୁଁ ମୋତେ ଏତେ ଖରାପ ଲାଗୁଛି ମୁଁ କାହାକୁ କହି ବି ପାରୁନାହିଁ ମୁଁ ଜାଣିଥିଲେ ସେ ଶାଢ଼ୀଟା ଜମା କିଣିନଥାନ୍ତି